ପିଲାମାନେ ଯେନେ ବାହାରୁ ଆସିଥିଲେ ତାକୁ ବୁଲେଇ ନେଇଥିଲି ମୁଁ ବହୁତ ସେମାନେ ଗୋଟେ ସେ ଷେତ୍ରରେ ପତାଲ ପାତିରେ ନେଇଥିଲି ତାକୁ ପାହାଡ଼େ ଚକେଇକିରି ସବୁ ଗୁମ୍ଫାଗୁଡ଼ାକ ଦେଖେଇକିରି ଆଣିବା ପରେ ତାକୁ ବହୁତ ବୁଲା ବୁଲିକିରି କ'ଣ ସେମାନେ ବହୁତ ଖୁସି ହେଲେ ଆଉର୍ ବି କିଛି ଜାଗା ତାକୁ ବୁଲେଇ ନେଇଥିଲି ସମ୍ବଲପୁର ବି ନେଇଥିଲି ତାକୁ ସାମଲେଶ୍ୱରୀ ମନ୍ଦିର ମାଣେଶ୍ୱର ମନ୍ଦିର ସବୁ ଏମିତି ମନ୍ଦିର ଗୁଡ଼ାକ ନେଇକିରି ତାକୁ ବୁଲେଇ ବୁଲାକି ଆଣବାର୍ ଲାଗି ସେମାନେ ବହୁତ ଖୁସି ହେଲେ